ରୋଷେଇ କରିବା ସମୟରେ ମୁଖ୍ୟତଃ ଆମେ ଗ୍ୟାସକୁ ଠିକ ଭାବରେ ଧ୍ୟାନ ରଖିବା ଉଚିତ ଗ୍ୟାସ କରି ସଦାବେଳେ ରୋଷେଇ କରିବା ରୋଷେଇ କରି ସାରିବା ପରେ ଗ୍ୟାସର ରେଗୁଲେଟରକୁ ଅଫ୍ କରି ସେଇଠୁ ଯିବା ଉଚିତ କିଂ ଆଉ ଗ୍ୟା ରୋଷେଇବେଳେ ଗ୍ୟାସକୁ ଠିକ ଟାଇମରେ ଲଗାଇ ସେଇକୁ ଧ୍ୟାନରେ ରଖିବା ଉଚିତ ଏବଂ ରୋଷେଇର ବିଭିନ୍ନ ସାମଗ୍ରୀକୁ ଠିକ ଜାଗାରେ ରଖିବା ଦ୍ୱାରା ରୋଷେଇ ବେଳେ ଆମକୁ ଯେଉଁ ଭଳିଆ ମିଳିପାରିବ ସହଜରେ ଏବଂ ସବୁ ଜଲ୍ଦି ହୋଇପାରିବ ତ ସେଥିପାଇଁ ରୋଷେଇ ଘରକୁ ମଧ୍ୟ ସଫା ସ୍ୱଛ ସଫା ସ୍ଵଚ୍ଛତା ରଖିବା ଉଚିତ ଏବଂ ପରିବା ରୋଷେଇ ବେଳେ ପରିବା କାଟିବା ବେଳେ ଆମକୁ ମଧ୍ୟ ଧ୍ୟାନ ରଖିବା ଉଚିତ କାହିଁକି ନା ଛୁରୀ ଏବଂ ପନିକି ଦ୍ୱାରା କାଟିଲା ବେଳେ ହାତ କେଉଁ ଦିନ ଆମ ହାତ କଟିଯିବାର ବି ସମ୍ଭାବନା ଥାଏ ଯାହା ଫଳରେ କି ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ ଏହାକୁ ସବୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଉଚିତ ଏବଂ ଛୋଟ ପିଲାମାନେ ମଧ୍ୟ ରୋଷେଇ ଘରକୁ ସେମାନଙ୍କୁ ନ ଆଣିବା ହିଁ ଦେଖିବାଟା ଉଚିତ କାହିଁକିନା ଛୋଟ ପିଲାମାନେ କେଉଁ ଜିନିଷରେ କ'ଣ କରିଥାନ୍ତି ଯାହା ଫଳରେକି ସେମାନେ ମଧ୍ୟ କ୍ଷତି ହୋଇଥାନ୍ତି